ହଁ ଆମେ ଋଣଟି କରିଥିନି ବ୍ୟାଙ୍କନ ଆନିଥିନି ହେଲ୍ ଘରକୁ କରବା ଲାଗି ଆମର୍ ଘର୍ କେତେ ପାନି ଗଲୁଥିଲା ଯେ ତାହାକେ ଇନ୍ଦିରା ଆବାସ୍ ବି ତ ହେନ୍ତି ସରକାର୍ ଦେଉଛି କରୁଛି ଆମକେ ପାଖକେ ନା ଆସି ଆମେ ନିଜେ ଘର୍ କରି କରି ଘରଟି ବନାଲୁ ଋଣ ଆନିକରି ଆଉ ତାହା ଘର ବନା ୟାହାଦେ ତ ଋଣ ମାନେ ବହୁତ୍ ଶସ୍ତା ଆସିଚି ଶସ୍ତା ମାନେ ସବୁ ସବୁ ବୋଲି ଦବାଇକି ସାହାଯ୍ୟ କରୁଛି କରୁଛି ଲୋନ୍ ମାନେ ଉଠି ଉଠି କରି ଆମେ ତାହାକେ କରି କରି ଶୁଝୁଛୁ କରୁଛୁଁ ଶୁଝୁଛୁଁ ଆଉ ଲୋନ୍ ଆନି କରି ମୋ ଝିଅର ବିହା ବି କଲୁ ଆଉ ତାହା ସୁଝା ପୁରା କରି ନିଜେ ଶୁଝୁଛୁଁ କରୁଛୁଁ ଲୋନ୍ ବହୁତ୍ ଆମକୁ ସାହାଯ୍ୟ କରୁଛିଁ ଆନି କରି କରି କରି ଆଉ ଲୋନ୍ର ତ ବହୁତ୍ ସୁବିଧା ବି ପାଇପାରୁଛୁଁ ହେନ୍ତା କରୁଛୁଁ ଆଉ ଭି ଲୋନ୍ ମାନେ ଆସୁଛି ନିଅ ସୁଝ ବୋଲୁଛନ୍ ନେଇ ଆନି ଆନି କରି ଆମେ ବି ସୁଝି କରି ତ ଆମେ ତ